ଭାରତରେ ବହୁତ ଭଲ ଓ ଶକ୍ତିଶାଳୀ ରାଜା ମହାରାଜା ଓ ସମ୍ରାଟମାନେ ଥିଲେ ତା' ଭିତରୁ ମୋତେ ବେଶୀ ଭଲ ଲାଗନ୍ତି ଅଶୋକ ଶିବାଜୀ ତ ଲାଙ୍ଗୁଡ଼ା ନରସିଂହ ଦେବ ଏମିତିକି ଆହୁରି ଅନେକ ରାଜା ମହାରାଜା ଅଛନ୍ତି କିନ୍ତୁ ଶିବା ତା' ମଧ୍ୟରୁ ମୋତେ ଶିବାଜୀ ବି ବହୁତ ପସନ୍ଦ ହୁଅନ୍ତି କାହିଁକିନା ତାଙ୍କର ସାହାସିକତା ତାଙ୍କର ଯୁଦ୍ଧ କରିବାର ଶୈଳୀ ଆଉ ସୁ ସୈନିକମାନଙ୍କୁ ପରିଚାଳନା କରିବାର ଦକ୍ଷତା ତା'ର ବହୁତ ଭଲଭାବେ ତାଙ୍କୁ ଜଣାଥିଲା କେମତି ଯେକୌଣସି ଯୁଦ୍ଧକୁ କେମିତି ଆମେ ଜିତିପାରିବା କୌଣସି ଯେମିତି ଆମ ଅଞ୍ଚଳ କୌଣସି ତାଙ୍କ ନିଜ ଅଞ୍ଚଳ ଉପରେ ଯେମିତି କାହାରି ପ୍ରଭାବ ନ ପଡ଼ିବ ସେ ଯେମିତି ତାଙ୍କ ସୁଶାସନ ବ୍ୟବସ୍ଥା ଭିତରେ ଲୋକମାନଙ୍କୁ ରଖିବେ ଏହି ଯେଉଁ ଜିନିଷଗୁଡ଼ାକ ଆମେ ତାଙ୍କ ବିଷୟରେ ବହୁତ ପାଠ ପଢ଼ିଛୁ ପାଠ ପଢ଼ି ପୂରା ଆମ ଇତିହାସରେ ମଧ୍ୟ ତାଙ୍କ ବିଷୟରେ ବହୁତ ଲେଖା ଅଛି ସାହିତ୍ୟ ବହିରେ ମଧ୍ୟ ଲେଖାଥିଲା ଏକ ମାଧ୍ୟମ ମୁଁ ପଢ଼ିଛି ସେଥିପାଇଁ ମୋତେ ଶିବାଜୀଙ୍କୁ ମୋତେ ଆଉ ବହୁତ ଭଲ ଲାଗେ ତା' ସହିତ ଅଶୋକ ଅଶୋକ ତ ସେ ହେଉଛନ୍ତି ଜଣେ କିମ୍ବଦନ୍ତୀ ପୁରୁଷ ଯେ କି ଆମର ମାନେ ସେ ଆମର ତାଙ୍କ ନାଁରେ ଯେମିତିକି ନୋଟ୍ରେ ତାଙ୍କ ନାମଧାରୀ ଅଶୋକ ସ୍ତମ୍ଭ ପ୍ରଚଳନ କରାହେଉଛି ଯିଏକି ସେ ଜଣେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେଲେ କାହିଁକିନା ସିଏ ବହୁତ ନୃଶଂସ ଥିଲେ ଆଉ କିନ୍ତୁ ସିଏ ସମୟକ୍ରମେ ସିଏ ଧର୍ମାଶୋକରେ ପରିଣତ ହେଇ ଲୋକମାନଙ୍କର ଜନହିତ କାମରେ ସେ ଏକ ତାଙ୍କର ନିଜ ଜୀବନକୁ ବଳିଦାନ ଦେଇଥିଲେ